ହଁ ହଁ କୁହ କୁହ କୁହ କୁହ ହଁ ହଁ ମୁଁ କହୁଛି କହୁଛି ତମେ କହୁଛି ତ କୁହ କୁହ ଫୋନ କଲ ଠିକ୍ଅଛି ତମ ଫୋନକୁ ତ ଅପେକ୍ଷା କରିଥିଲି ଆଉ କଣ କୁହ ହଁ ହଁ ହଁ ହଁ ଠିକ୍ଅଛି ତମେ ଆସିଲେ ବେଟର ଡିସ୍କସନ କରିଲେ ଭଲ ହୁଅନ୍ତା ତମେ ଫୋନରେ ଆଗ କହିଦିଅ ପରେ ଆସିବ ଡିସ୍କସନ ହେବ ତମର କଣ ପ୍ରପୋଜାଲ କେଉଁଠି କଣ ହେଇପାରିବ କୁହ ମୋର ଆଖି ଆଗରେ ଅଛି ଏହି ପୋଖରୀ ଆମର ଏପଟେ ଗୋଟେ ପୋଖରୀ ଅଛି ସେପଟେ ଗୋଟେ ପୋଖରୀ ଅଛି ସେଠି ଗୋଟେ ପୋଖରୀ ଅଛି ଆଚ୍ଛା ସେ ଯେଉଁ ଆପଣଙ୍କର ରହିଲା ହରିଜନ ସାହି ପୋଖରୀଟା ସେଟା ବି ଆମେ କରିବା ବୁଝିପାରିଲେ ସେଟା ବି କରିବାର ଅଛି ଆଉ ରାସ୍ତାଟା ଗାଁ ରାସ୍ତାଟା ଆମ ସେଟା କଂକ୍ରିଟ କରାହେବ ବୁଝିପାରିଲେ ଗାଁ ରାସ୍ତା ଗାଁ ହଁ

ଶୁଣନ୍ତୁ ସେ ରାସ୍ତାଟା ହେବ ସେଟା ମୁଁ କଥା ହେଇଛି ସେ ଗାଁ ଲୋକଙ୍କ ସହିତ ବି ମୁଁ କଥା ହେଇଛି ସେମାନେ ଜାଗା ବି ଦେବେ ବୁଝିପାରିଲ ସେଟା ଚଉଡା଼ ହେବ ଜାଗା ଦେଇକି ଚଉଡା଼ ହେବ ମାଟି ପଡ଼ିବ ମାଟି ଉପରେ ମହୁରମ ପଡ଼ିବ ମହୁରମ ପଡ଼ିକି କଲାପରେ ଆମେ ଏ ବର୍ଷ ମାଟି ପକେଇକି ମହୁରମ କରିବା ନେକ୍ସଟ ବର୍ଷ ଏଇଟା କଂକ୍ରିଟ କରିଦେବା ମେଟାଲିଙ୍ଗ କରିକି ଆଉ ହେଲା ନାଇଁ ଏଇଟା କରିବା ପରା ଏଇ ଖରା ଦିନେ ଏଇ ଖରା ଦିନେ ଏବେ କାମ ଷ୍ଟାର୍ଟ କରିଦେବା ଏବେ କାମ ଷ୍ଟାର୍ଟ କରିଦେବା ଏ ଯେଉଁ ଆମର ବଜେଟ ଅଛି ଆମର ଯେଉଁ ଅଛି ପ୍ରପୋଜାଲ ସେଇଟାକୁ ମୁଁ ଆଗରେ ରଖିଛି ସେଟାକୁ କହିକି ରାସ୍ତାଟା କରିକି ସେଟାକୁ କରିକି ପୁରା ରେଡ଼ି କରିଦେବା ଆଉ ଯେଉଁ ପୋଖରୀ ଫୋଖରୀ ଅଛି ପୋଖରୀ ଅଛି ଆଉ କ୍ଲବ ଘର ଅଛି ସ୍କୁଲ ଯେଉଁ ହେଇଛି ଆମର ଯେଉଁ ଆଜବେଷ୍ଟ ଘର ଅଛି ସ୍କୁଲ ଘରଟା ସେଟାକୁ ଛାତ ପଡ଼ିବ ବୁଝିପାରୁଛ

ଦୁଇଟା ନଳକୂଅ ଅଛି ଗୋଟେ ଅଚଳ ଗୋଟେ ଚାଲିଛି ବୁଝିପାରିଲ ଆଉ ଗୋଟେ ନଳକୂଅ ହେବ ନଳକୂଅ ସେଟା ମୁଁ ପିଏଚଡ଼ିରେ ପ୍ରପୋଜାଲ ଦେଇଦେଇଛି ଏବେ ଆସିକି ସେ ଖୋଳିବେ ଏହି ଦୁଇ ଦିନ ଦିନକରେ ଏଇଟା ଖୋଳାହେବ ନଳକୂଅଟା ବୋରିଙ୍ଗ ଆସିବାଟା କମ

ହଁ ନାଇଁ ସେଇଟା ହଁ ଯେଉଁଟା କହିଲ ସେଇଟା ଠିକ୍ କଥା ସେଇଟା ଠିକ୍ କଥା ଆମର ଯେହେତୁ ଶୁଣ ଶୁଣ ଯେହେତୁ ଆମ ଗାଁରେ ଦୁଇ ଟା ନଳକୂଅ ଆଗରୁ ଅଛି ସେଇଟା ହେଉନଥିଲା ମୁଁ ଗୋଟେ ଡ୍ୟାମେଜ କରିଦେଇଛି ଗୋଟେ ଡ୍ୟାମେଜ ଲିଷ୍ଟ ଦେଲାପରେ ଆଉ ଗୋଟେ ସେ ଚଏସ କରିକି କେଉଁ ଜାଗାରେ ହେବ ନଳକୂଅ ଟା ତମେ ଜାଗା ସିଲେକ୍ସନ କରିବ ସ୍ପଟ ହେଲା ଅର୍ଡ଼ର ଗୋଟେ ନୂଆଁ ଅର୍ଡ଼ର ହେଇଯାଇଛି ସେ ଆସିକି ଖୋଳିବେ ହେଲା ହଁ

ହଁ ଆଉ ଗୋଟେ କଥା ଶୁଣ ସେ କ୍ଲବ ଘରଟା ହେବ ସେ ଭାଗବତ ଟୁଙ୍ଗି ହେବ ସ୍କୁଲଘର ରିପ୍ୟାରିଙ୍ଗ ହେବ ସ୍କୁଲଘରକୁ ତଳ ଯେଉଁ ତଳ ଉଠୁଛି ପୁରା ସେ ଯେଉଁ ଟପଟା ମେଜିଆ ଯେଉଡ଼ା ଉଠୁଛି ସେ ତଳଟା ପ୍ଳାଷ୍ଟର ହେବ ହେଲା ଆଉ ଉଁ କେଉଁଠି କଣ ହେବ ତମେ ଆଗେ କଣ ପ୍ରପୋଜାଲ ଦେଉନ ଆଉ କେଉଁଠି କଣ ଅଛି ଦିଅ ପ୍ରପୋଜାଲ ସେଟା କରିଦେବା ଆଉ

ଶୁଣ ଜଲ୍ଦି ତ ଆରମ୍ଭ କରିବା ଗୋଟେ କାମ କର କାଲି ପଅରଦିନ ଭିତରେ କମିଟି ମେମ୍ବର ବସିକି ମିଟିଙ୍ଗ କର ମିଟିଙ୍ଗ ଗୋଟେ ଆମନ୍ତ କରିକି କାମ ଷ୍ଟାର୍ଟ କରିଦେବା ଆଉ ଡେରି ଜଲ୍ଦି ଫଲଦି ନାଇଁ କାମ ମିଟିଙ୍ଗ କଲେ ଯେଉଁଦିନ ମିଟିଙ୍ଗ କରିବା ତା ପରଦିନ କାମ ଷ୍ଟାର୍ଟ ହେବ ହେଲା ଆମେ ବସିକି ପ୍ରପୋଜାଲ କରିବା ବସିକି ମିଟିଙ୍ଗ କରିବା ପାସ୍ କରିଦେଲା ପରେ ତାହେଲେ ମୁଁ ମିଟିଙ୍ଗ ତାହେଲେ ମୁଁ ମିଟିଙ୍ଗ ଆ ଆ ଏ ଡାକି ଦେଉଛି ହେଲା ହଁ ମିଟିଙ୍ଗ ଡାକି ଦେଉଛି ତମେ କାଲି ଆସିକି ପହଞ୍ଚ କାଲି କେଉଁ ଟାଇମ ରେ ତମେ ଅଭେଲେବୁଲ ହୋଇପାରିବ କହୁନ ମୁଁ ସେହି ଅନୁସାରେ କରିଦେବି ଆଉ କଣ ହଁ ଉପରଓଳି ହଁ ମୁଁ ତ କହିଦେଲି ଏବେ ଆଉ ଏବେ କହିଦେଲି ମିଟିଙ୍ଗ କାଲି ରହିବ କଣ କଣ ପ୍ରୋଜେକ୍ଟ ତମର ହେବ ହେଇପାରିବ ତମର ଚିଠା କରିକି ଆଣିଥିବ ତ ମୁଁ ରହୁଛି ହଁ ହଁ ହଁ ନମସ୍କାର